ଆମ ରାଜ୍ୟରେ ପ୍ରମୁଖ ଗ୍ୟାଲେରୀ ରହିଛି ସେଥିରେ ବିଭିନ୍ନ ନେତାଜୀ ନେତାଜୀଙ୍କ ଜନ୍ମସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି ନେତାଜୀ ଯେମିତି ବିଭିନ୍ନ ପୋଷାକ ପିନ୍ଧୁଛନ୍ତି ବିଭିନ୍ନ ଟୋପି ଇତ୍ୟାଦି ନେତାଜୀଙ୍କ ବିଷୟରେ ସେଠାରେ ରଖାଯାଇଛି ଏବଂ ନେତାଜୀ ଯେମିତି ସେହି ସମୟରେ ଯେଉଁ କାମ କରୁଥିଲେ ତାହାର କିଛି ପ୍ରଦର୍ଶନ ବା ତାହାର କିଛି ଫଟୋଚିତ୍ର ପୋଷାକ ଇତ୍ୟାଦି ଆମେ ଦେଖିପାରିବା ନେତାଜୀଙ୍କ ସେହି ସ୍ଥାନ ଆମେ ଆମ ବାଟ ଠାରୁ କିଛି ଦୂରରେ ଅଛି ସେଥିପାଇଁ ଆମେ ତାଙ୍କ ଠାକୁ କିଛି ଚିତ୍ର ନେଇ ଚାଲି ଯାଇପାରିବା ଚିତ୍ର ମାଧ୍ୟମରେ ଆମେ ତାଙ୍କର ସେହି ଦୈନନ୍ଦିନ ସମୟରେ ଆମେ ଘଟି ଯାଇଥିବା ଘଟଣାକୁ ଆମେ ଦେଖିପାରିବା ନେତାଜୀଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସେ ସଂଗ୍ରାଳୟରେ ବିଭିନ୍ନ ପ୍ରକାର ର ସମସ୍ୟା ଦେଖାଯିବା ବା ବିଭିନ୍ନ ପ୍ରକାର ସେହି ଘଟଣାର ସେ ସମ୍ମୁଖୀନ ହେଇଛନ୍ତି ବା କିଛିରେ ସାମନା କରିଛନ୍ତି ସେହି ସଂଗ୍ରାଳୟରେ ଆମେ ଦେଖିପାରିବା ସଂଗ୍ରାଳୟ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଆମେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ବା ତା'ର ସୁବିଧା ନେଇ ସେଠାକୁ ଯାଇପାରିବା ଏବଂ ସେହି ସଂଗ୍ରାଳୟରେ ନେତାଜୀ କେମିତି ପୋଷାକ କେମିତି ଧାରଣା ଜୀବନଯାପନ ସେହି ସମୟର ଆର୍ଥିକ ପରିସ୍ଥିତି ସେହି ସମୟର କଳା ସେହି ସମୟର ସଂସ୍କୃତି ସେହି ସମୟରେ କିପରି ଥିଲା ଆମ ଦେଶ କିଭଳି ଥିଲା ଭାରତ ସେ କେମିତି ଥିଲେ କେମିତି ଚଳୁଥିଲେ ତାହା ବିଷୟରେ ଅଧିକ ତଥ୍ୟ ପ୍ରଦାନ କରାଯାଇଛି ହେଲେ ନେତାଜୀଙ୍କୁ ଜାଣିବାକୁ ହେଲେ ସେଠାକୁ ଯିବା ଅତ୍ୟନ୍ତ ଆବଶ୍ୟକ ଏବଂ ସେଠାରେ ସେହି ଚିତ୍ର ମାଧ୍ୟମରେ ସେ ତାହା ଦ୍ୱାରା ସେମାନେ କେମିତି କେମିତି ଜୀବନଯାପନ କରୁଥିଲେ ସେମାନେ କେମିତି ଭାବରେ ନିଜର ଘର ଚଳୁଥିଲେ କେମିତି ଭାବରେ ରହୁଥିଲେ ତାହା ବିଷୟରେ ଅଧିକ ତଥ୍ୟ ପାଇପାରିବା ତେଣୁ ନେତାଜୀଙ୍କ ବିଷୟରେ ଜାଣିବା ପାଇଁ ଗ୍ୟାଲେରୀକୁ ଯିବା ଆବଶ୍ୟକ ଏବଂ ନେତାଜୀକ ସେହି ଚିତ୍ର ଫଟୋ ଇତ୍ୟାଦି ଦେଖିବା ଆବଶ୍ୟକ ତେଣୁ ସେଇଟାକୁ ଯାଇ ଆମେ ଦେଖିପାରିବା